ଏ ରାଜୁ ଭାଇ ଫୁଲ ଦୋକାନ କହୁଛନ୍ତି ତ ଆଜ୍ଞା ମୋର ଗୋଟେ ବାହାଘର ଥିଲା ସେଥିପାଇଁ ଫୁଲ ହେରିକା ଆମର ସଜା ହେଇଥାନ୍ତା କାର୍ ଗୋଟେ ଯାଇଥାନ୍ତା ସେଥିରେ ଆମର ସବୁ ଫୁଲ ଆଗ ପଟେ ପଛ ପଟେ ଆଉ ମଝିରେ ସବୁ ଗୋଟେ ଗୋଟେ ସବୁ ଗୋଲାପ ସବୁ ଗୋଟେ ଗୋଟେ ସବୁ ମରା ହେଇଥାନ୍ତା ଆଉ ଆମର ରିସେପ୍ସନ୍ କୁ ଆମର ଷ୍ଟେଜ୍ଟା ଆଉ ଗେଟ୍ଟା ଆଉ ସବୁ ସଜା ହେଇଥାନ୍ତା ଆପଣଙ୍କ ପାଖରେ ସବୁ କଣ କଣ ସବୁ ଫୁଲ ଅଛି ଆଉ ସବୁ ଡିଜାଇନ ସବୁ କଣ କଣ ଅଛି ଆଜ୍ଞା ଆମର ପଡ଼ିବ ଅଠରରେ ହେଲା ବାହାଘର ଆଉ ତେଇଶିରେ ହେଲା ଆମ ରିସେପ୍ସନ୍ ହେବ ଆଜ୍ଞା ଆପଣଙ୍କ ଠାରୁ ମୁଁ ଭଲ ଶୁଣିଛି ଆମର ଏ ଘର ପାଖରେ ଆଉ ଭଲ ବି ଆପଣ ସଜଉଛନ୍ତି ଆଉ ମୁଁ ଆପଣଙ୍କ ପଡ଼ୋଶୀ ଆପଣ ଭଲରେ ଚିହ୍ନିଥିବେ ମୋତେ ଆଉ ମୁଁ ସେଇଥିପାଇଁ ଆସିଛି ଆଉ ଟିକେ ଯେମିତି ହେଲେ ଗୋଟେ କରନ୍ତୁ ମୋର ସେଇ ତିରିଶ ହଜାର ଭିତରେ ହେଇଯିବ ଆମର କାର୍ ସଜା ଆଉ ଷ୍ଟେଜ୍ ଆଉ ଗେଟ୍ଟା ହେବ ଆଉ ଆପଣ କଣ କଣ ସବୁ ଫୁଲ ସବୁ କଣ କଣ ସବୁ ଲଗାଉଛନ୍ତି ଆଉ ପ୍ଲାଷ୍ଟିକ ନା ଆମର ଇଏ ଫୁଲ ଗେଣ୍ଡୁ ଫୁଲ କଣ ଆମର ଲଗାଉଛନ୍ତି ନା ଗୋଲାପ ଫୁଲ କଣ ଲଗଉଛନ୍ତି ଟିକେ କୁହନ୍ତୁ

ଓ ପ୍ଲାଷ୍ଟିକ ସବୁ ହେବ ହୁଁ ହଉ ତାହେଲେ ଆମର ପ୍ଲାଷ୍ଟିକ ହେଲେ ହଉ ତାହେଲେ ଟିକେ ଦେଖନ୍ତୁ କଣ କଣ ବଜେଟ୍ରେ ଟିକେ ହେଇପାରିବ କଣ ହୁଁ ହୁଁ ହୁଁ ହୁଁ ଆଜ୍ଞା ହୁଁ ଏବେ ସାର୍ ଏବେ ଯେଉଁ ଚାଲିଛି ଭାଇ ଆମର କାର୍ରେ ଆମର ଏବେ ଯେଉଁ ଫଳ ସବୁ ଡିଜାଇନ ଚାଲିଛି ତା ର ସବୁ ରେଟ୍ କଣ କେମିତି ଆସିବ ତାହାଲେ ତିରିଶ ହଜାର ଭିତରେ ହେଉଛି ଆଉ ତାହାଲେ ଆମକୁ ଟିକେ ଆଉ ଟିକେ ବଢ଼େଇଲେ ରେଟଟା ଟିକେ ତାହାଲେ ବଢ଼େଇଲେ ଟିକେ ଭଲ ହୁଅନ୍ତା ତାହାଲେ ଆମର ଷ୍ଟେଜ୍ ଏରିଆ ଅତି ସୁନ୍ଦର ଦେଖାଯାଅନ୍ତା ଆଉ ଆମର ପଇସାଟା ଟିକେ କଣ କମିଯାଉଛି ନା ଅହ ତାହାଲେ ତାହାଲେ ହଉ ତାହାଲେ ମୁଁ ତାହାଲେ ଦେଖୁଛି ଆପଣଙ୍କୁ କଣ କରୁଛନ୍ତି ଦଶ ଆଉ ବଢ଼େଇଲେ ହେବ

ଆଉ ଗାଡ଼ିର ଆମର ସେ ଯେଉଁ ଫୁଲମାଳ ସହିତ ସେ ଯେଉଁ ମାରୁଛନ୍ତି ଯେଉଁ ଆଗ ପଟେ ଆଉ ପଛ ପଟେ ଯେଉଁ ଆମର ସବୁ କରୁଛନ୍ତି ଗୋଲାପ ଫୁଲ ଦେଉଛନ୍ତି ଆଉ ଆମର ସେ ଯେଉଁ ନାଁରେ ଲେଖିକି ଆମର ବାହାଘର ନାଁରେ ଯେଉଁ ସୋଲରେ ଲେଖିକି ନାଁ ଲେଖିକି ଆଗରେ ମାରୁଛନ୍ତି ସେଗୁଡା ସବୁ କରିବେ ତ ହଁ ହଉ ତାହାଲେ ଭାଇ ମୁଁ ତାହାଲେ ଦେଖିକି ଆପଣଙ୍କୁ ତାହାଲେ କହିବି କେଉଁଟା କଣ ଆପଣଙ୍କର ଲଗାଇବେ ହଉ ଠିକ୍ ଅଛି ଆପଣ ଲଗାନ୍ତୁ ଆଉ ମୁଁ ତାହେଲେ ପେମେଣ୍ଟ ଟା ତାହେଲେ କରିଦଉଛି ଆଉ ହଉ ହଉ ମୁଁ ତାହାଲେ ଦଶ ହଜାର ମୁଁ ତାହାଲେ ଦଶ ହଜାର ଆପଣଙ୍କୁ ଆଡ଼ଭାନ୍ସ ଦେଇଦେଉଛି ଅ ହଉ ତାହାଲେ ରଖୁଛି ଭାଇ

ସତର ତାରିଖ ନାଁ ଟା ମୋର ଦେବାଶିଷ ଜେନା ଆଜ୍ଞା ଆଜ୍ଞା